ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳେ ଯେପରି କୁଆ ବଗ ଶାଗୁଣା ଶାଗୁଣା ତ ପ୍ରାୟ ବହୁତ କମ୍ ଆସନ୍ତି କିନ୍ତୁ ଅନ୍ୟ ପ୍ରକାର ପକ୍ଷୀ ଯେପରି କୋଇଲି କଜଳପାତି ବଗ ଆଉ ଶୁଆ ହଳଦୀବସନ୍ତ ଏହିପରି ମାଛରଙ୍କା ପକ୍ଷୀ ମଧ୍ୟ ଦେଖିବାକୁ ମିଳେ ବହୁତଗୁଡ଼ିଏ ପକ୍ଷୀ ମେଳ ହୋଇ ବସିଥାନ୍ତି ଡାଳ ଡାଳରୁ ଉଡ଼ି ବୁଲନ୍ତି ଗଛରେ ଅଧିକ ଖରା ସିଜନ୍ ହେଲେ ସେ ଗୋଟିଏ ଗଛରେ ବସିକି ରହିଥାନ୍ତି ଏବଂ ସେହି ପକ୍ଷୀମଧ୍ୟରୁ ମୋତେ ଶୁଆପକ୍ଷୀ ବହୁତ ଭଲଲାଗେ କାହିଁକିନା ଶୁଆପକ୍ଷୀ ସେ ମଣିଷର ଭାବନାକୁ ବି ବୁଝିପାରେ ଆଉ ମଣିଷ ପରି କଥାବାର୍ତ୍ତା କରେ ଏବଂ ତା'ର ସେଥିପାଇଁ ମୁଁ ତା'ସହିତ ଆକର୍ଷିତ ତା'ର ଭାବ ଭାବ ଆଉ ଦେଖିବା ସୁନ୍ଦର ଥିବାରୁ ମୁଁ ତା' ପ୍ରତି ଆକର୍ଷିତ ହୋଇଅଛି